ଆମ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାରେ ଓଡ଼ିଆ ଭାଷାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଏହି ଭାଷା ଆମ ପାଇଁ ବହୁତ ମଧୁର ଏବଂ ଓଡ଼ିଶା ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ କହିଲେ ପ୍ରଥମେ ଆମେ ପୁରୀ ଜିଲ୍ଲାକୁ କହିବା ଏଠି ବିଶ୍ୱବିଖ୍ୟାତ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୁଝାଏ ଏବଂ ବର୍ତ୍ତମାନ ପୁରୀ ଶ୍ରୀମନ୍ଦିର କଥା କହିଲେ ଏହାକୁ ସ୍ୱର୍ଗ ସହିତ ତୁଳନା କରାଯାଏ ଏଠାକାର ପ୍ରସିଦ୍ଧ ଲୋକନୃତ୍ୟ ହେଲା ଗୋଟିପୁଅ ନାଚ ଏବଂ ସେହିପରି ସମ୍ବଲପୁରର ସମ୍ବଲପୁରୀ କନ୍ଧମାଳର କୁଇ ନାଚ ଯାହାକୁ ଆଦିବାସୀ ଲୋକମାନେ ବହୁତ ସୁନ୍ଦର ଭାବରେ କରନ୍ତି କୋରାପୁଟର ଧାଙ୍ଗୁରା ନାଚ ମୟୁରଭଞ୍ଜର ସାନ୍ତାଳୀ ଗଞ୍ଜାମର ଓଡ଼ିଶୀ ନୃତ୍ୟ ଲୋକପ୍ରିୟ